ଆମେ ପଶୁମାନଙ୍କୁ ଖାଇବାକୁ ଦେବାର ବହୁତ ପ୍ରକାରର ଜିନିଷ ଅଛନ୍ତି ଅଲଗା ଅଲଗା ପଶୁର ଅଲଗା ଅଲଗା ଖାଇବା ଯେମିତିକି ଆମର ଗାଈକୁ ଆମେ ଘାସ ଦାନା କୁଣ୍ଡା ଏସବୁ ଦେଇଥାଏ ସେମିତିକି ଆମେ ଛେଳିକୁ ଘାସ ଗଛର ପତ୍ର ଦେଇଥାଏ ସେମିତିକି ଆମେ ଘରର କୁକୁରକୁ ମାଛ ମାଂସ ଭାତ ତରକାରୀ ଦେଇଥାଏ ସେମିତିକି ଆମେ କୁକୁଡ଼ାକୁ ଚାଉଳ ଧାନ ଭାତ କୁଣ୍ଡା ଏସବୁ ଜିନିଷ ଗୁଡ଼ା ଦେଇଥାଏ ଅଲଗା ଅଲଗା ପଶୁର ଅଲଗା ଅଲଗା ଖାଇବା ବାଘକୁ ମାଂସ ଏସବୁ ଜିନିଷ ଦେଇଥାଏ